ଆମ ସହରରେ ମୋର ବିଭିନ୍ନ ପ୍ରକାରର ପ୍ରିୟ ଜିନିଷ ଗୁଡ଼ିକ ରହିଛି ଯେମିତିକି ଆମ ଅଞ୍ଚଳରରେ ଅନେକ ଗୁଡ଼ିଏ ପାର୍କ ରହିଛି ଏବଂ ସପିଙ୍ଗ ମଲ୍ ରହିଛି ବିଭିନ୍ନ ପ୍ରକାରର ଐତିହାସିକ ସ୍ଥାନ ଗୁଡ଼ିକ ମଧ୍ୟ ରହିଛି ଏଗୁଡ଼ିକୁ ମୁଁ ଅନେକ ଟାଇମ୍ରେ ବୁଲିବାକୁ ଯାଏ ମୋର ସବୁଠାରୁ ପ୍ରିୟ ସ୍ଥାନ ହେଉଛି ବରୁଣେଇ ପାହାଡ଼ ତ ସେହି ସ୍ଥାନକୁ ମୁଁ ପ୍ରାୟ ସବୁ ପ୍ରାୟ ସବୁ ସନ୍ଧ୍ୟାରେ ମୁଁ ଯାଏ ପନ୍ଦର ଦିନ ଗୋଟିଏ ମାସକୁ ଥରେ ଯେମିତି ହେଲେ ଯାଏ କାହିଁକିନା ସେଠାରେ ଥିବା ଯେଉଁ ଭଲ ପବନ ବହୁତ ଜୋରରେ ହାୱା ହୋଇଥାଏ ସେଠି ଏବଂ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଥାଏ ଏବଂ ସେଠାରେ ଅଛନ୍ତି ମା ବରୁଣେଇ ଙ୍କ ପୀଠ ଅଛି ଯେଉଁଠାରେ କି ସେ ମା ବରୁଣେଇଙ୍କୁ ଦର୍ଶନ କରି ମୋ ମନ ଖୁସି ହୋଇଯାଇଥାଏ ତ ଏହିପରି ମୁଁ ମୋ ସହରକୁ ବହୁତ ପସନ୍ଦ କରେ